କୁକୁଡ଼ା ଅଛି ବଡ଼ ନା ଛୋଟ ଦେଶୀ କୁକୁଡ଼ା ଅଛି ପର ବନାତ କେତେ ଟଙ୍କା ନଉଛ କି ଆଉ ଯେଉଁଟା ବି ବଡ଼ର ଛୋଟ ସାଇଜି କେତେ ଟଙ୍କା ନଉଛନ୍ତି ବଡ଼ ସାଇଜି କେତେ ଟଙ୍କା ନଉଛନ୍ତି ମୁଁ ତ ମୋ ଭାଇର ବାହାଘର ଅଛି ତ ମୋର ଦୁଇ କୁଇଣ୍ଟାଲ ଦରକାର ଅଛି ମୋର ବଡ଼ ସାଇଜ ନେବାର ଅଛି ହଁ ଆଉ ଦେଶୀ କେତେ ଲଗେଇବି କି କମ୍ ରେଟ୍ କରିବେନି କି ଦେଶୀ ନେଇଥାନ୍ତି ତ ଗୋଟେ କୁଇଣ୍ଟାଲ ଦେଶୀ ନେଇଥାନ୍ତି ସେଥିପାଇଁ ଆପଣଙ୍କୁ ପଚାରୁଛି କମ୍ ହବନି କି ଆଉ ଆପଣ ଟିକିଏ ରେଟ୍ ଟିକିଏ ଡିସକାଉଣ୍ଟ କରିଲେ ତ ନେବି ହଁ ସେ ତ ସେଇ ସେଇ ନେବି କଡ଼ାନାଦ ଅଛି

ଏ ଦେଶୀଟା ଗୋଟେ କୁଇଣ୍ଟାଲ ନେଇଥାନ୍ତି ଆଉ ବ୍ରଏଲର ନେଇଥାନ୍ତି ତ ସେଥିପାଇଁ ଟିକେ କମାନ୍ତୁ ରେଟ୍ ଆଉ କାଟିଲେ କେତେ ଟଙ୍କା ନେବେ କି ହଉ ସବୁ ହଉ ଆପଣ ଟିକିଏ ଡିସ ରେଟ୍ ଟିକିଏ କମେଇଥାନ୍ତେ ବୋଲେ ମୁଁ ନେଇଥାନ୍ତି ଆଉ ଆପଣ ସବୁ ମିକ୍ସ କରିକିନା ଦେବେ ଆଉ ଆପଣ ବ୍ରଏଲରଟା ଆଉ ଦୁଇଟା ନବାରଥିଲା ଦୁଇକୁଇଣ୍ଟାଲ ନବାର ଥିଲା ସେଥିପାଇଁ କହୁଥିଲି କ'ଣ କି ଆଉ ଟିକିଏ କମେଇ ଥାନ୍ତେ ରେଟ୍ ଆଉ ଦୁଇକୁଇଣ୍ଟାଲ ଖଣ୍ଡେ ନେଇଯାଇଥାନ୍ତି ଆଉ ସେଇଠି ଆଉ ମେ ଟିକିଏ ଆଉ ମୁଁ ତ ନେବି ଦୁଇ କି ତିନି କୁଇଣ୍ଟାଲ ଖଣ୍ଡେ ନେବି ବାହାଘର ଅଛି ତ ସେଥିପାଇଁ ସବୁ କଟିଙ୍ଗ ଫଟିଙ୍ଗ କରିକିନା ଆପଣ ଦେବେ ଆଉ ପଇସା ତ ନେବେ ସାଙ୍ଗେ ସାଙ୍ଗେ ଆପଣ କଟିଙ୍ଗ କରିବେ ମୁଁ ପଇସା ଦେବି ଆଉ କ'ଣ

ଆପଣ ସୋନାଲି କୁକୁଡ଼ା ବି ରଖିଛନ୍ତି ଆଉ ସୋନାଲି କେତେ ଲଗଉଛନ୍ତି କି ଆପଣ ଆପଣ ତାହାଲେ ବହୁତ ଲଗଉଛନ୍ତି ଆଉ କମାନ୍ତୁ ଟିକେ ଆପଣ ସବୁ ଭେରାଇଟି ରଖିଛନ୍ତି ମୁଁ ଟିକେ ଟିକେ ନେଇଯାଇଥାନ୍ତି ତ ବ୍ରଏଲରଟା ଦୁଇକୁଇଣ୍ଟାଲ ନେଇଥାନ୍ତି ସୋନାଲି ଟିକେ ନେଇଥାନ୍ତି ଦେଶୀ ଟିକେ ନେଇଥାନ୍ତି ମୋର ବ୍ରଏଲର ଦୁଇକୁଇଣ୍ଟାଲ ନବାର ଅଛି ଓହ